ଆମ ଗ୍ରାମରେ ବୟସ୍କ ଲୋକମାନଙ୍କୁ ବିଭିନ୍ନ ପ୍ରକାର ଖେଳ ଖେଳିବାକୁ ବହୁତ ଭଲ ଲାଗେ ସେହି ଖେଳ ମଧ୍ୟରୁ ବୟସ୍କ ଲୋକମାନେ ତାସ ଖେଳିଥା'ନ୍ତି ପସାପାଲି ମଧ୍ୟ ଖେଳିଥା'ନ୍ତି ଲୁଡୁ ମଧ୍ୟ ଖେଳିବାକୁ ତାଙ୍କୁ ବହୁତ ଭଲ ଲାଗେ ଏବଂ ତାସ ଖେଳିବା ସମୟରେ ଚାରିଜଣ ଚାରିଜଣ ରୁହନ୍ତି ଏବଂ ସେମାନଙ୍କ ବି ମଧ୍ୟରେ ଖେଳ ଚାଲିଥାଏ ଏବଂ ବହୁତ ଟାଇମ ବହୁତ ସମୟ ପର୍ଯ୍ୟନ୍ତ ଖେଳ ମଧ୍ୟ ଚାଲିଥାଏ ଏବଂ ସେଇ ଖେଳ ଖେଳି ସମସ୍ତେ ବହୁତ ଖୁସି ହୁଅନ୍ତି ଏବଂ ବିଭିନ୍ନ ପ୍ରକାର ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥାଏ ଯେପରିକି ଆମର ଲୁଡୁ ଖେଳ ହେଲା ତାସ ଖେଳ ହେଲା ଏସବୁ ଜିନିଷ ଖେଳିକି ବହୁତ ଖୁସି ହୋଇଥା'ନ୍ତି